ସୁଲଭ ପରିବହନ ବ୍ୟବସ୍ଥା ପ୍ରତ୍ୟେକ ବ୍ୟକ୍ତିକୁ ତା'ର ଅଭାବ ମେଣ୍ଟାଇ ଥାଏ ସହରରେ ଗାଁ ଅପେକ୍ଷା ସ୍ୱାସ୍ଥ୍ୟସେବା ଶିକ୍ଷା ଚାକିରି ସୁଯୋଗ ଅଧିକ ରହିଛି ଏହା ଆମ ଦେଶରେ ଆମ ରାଜ୍ୟରେ ମଧ୍ୟ ତେଣୁ ଶିକ୍ଷିତ ହେବା ଦରକାର ଏବଂ ପରିବହନ ବ୍ୟବସ୍ଥା ଯଦି ସୁବିଧା ଥିବ ସେ ରେଳବାଇ ହେଉ ବା ବସ୍ ହେଉ ବା ଏହିସବୁ ବ୍ୟବସ୍ଥା ଯଦି ସୁବିଧା ଥିବ ତା'ହେଲେ ଲୋକଟି ସେ ତା ଘରୁ ମଧ୍ୟ ଖାଇ ପିଇକରି ଅଧଘଣ୍ଟା ଘଣ୍ଟାଏ ପୂର୍ବରୁ ତା କାର୍ଯ୍ୟାଳୟକୁ ଯାଇ ପାରିବ ଯେଉଁମାନେ ସ୍ୱାସ୍ଥ୍ୟ ସେବା ନେବାକୁ ଯାଉଛନ୍ତି ଆମର ରାଜ୍ୟ ସରକାର ଆମର ମୋ ବସ୍ ବ୍ୟବସ୍ଥା କରିଛନ୍ତି ଏବଂ ସବୁ ଜିଲ୍ଲାକୁ ଏହିଟା ବ୍ୟବସ୍ଥା କରିବାପାଇଁ କହୁଛନ୍ତି ଏହିଟା ଗୋଟିଏ ସପକ୍ଷ ବାର୍ତ୍ତା ଆଉ ଜନନୀ ଏକ୍ସପ୍ରେସ ମଧ୍ୟ ଆମର ଗର୍ଭବତୀ ମହିଳାଙ୍କୁ ନେବାର ବ୍ୟବସ୍ଥା ହେଉଛି ଶହେ ଆଠ ଆମ୍ବୁଲାନ୍ସ ମଧ୍ୟ ବ୍ୟବସ୍ଥା ହୋଇଛି ଏହିଟାକୁ ଯେତିକି ରହିଛି ତା'ର ଆଉ ତିନି ଚାରି ଗୁଣ ଯଦି ହୋଇଯିବ ପ୍ରତ୍ୟେକ ଅଞ୍ଚଳ ପାଇଁ ହୋଇଯିବ ଏନ୍ତି ପ୍ରତ୍ୟେକ ପଞ୍ଚାୟତର ବ୍ୟବସ୍ଥା କରା ହେଉଛି ବିଭିନ୍ନ କ୍ଷେତ୍ରରେ ସେମିତି ଆକୁ କରିବା ଦରକାର ସରକାର